ହଁ ହ୍ୟାଲୋ ସାର୍ ହଁ ଆପଣ ଶ୍ରୀ ଗୁଣ୍ଡିଚା ହୋଟେଲ୍ରୁ କହୁଛନ୍ତି ନା ହଁ ସାର୍ ମୁଁ ହଁ ଗୋଟେ ମିଲ୍ସ୍ଟା ଅର୍ଡ଼ର୍ କରିଥିଲି ହଁ ମିଲ୍ସ୍ଟା ଅର୍ଡ଼ର୍ କରିଥିଲି କିନ୍ତୁ ସେଠି ଆଉ ଗୋଟେ ହଁ ଏ ଡିସେସ୍ଟା ହଁ ଏଡ଼୍ କରିଦେବେ ସାର୍ ଆଉ ଗୋଟେ ପନିର ବି ଏଡ଼୍ କରି ହଁ ମୋ ମୋ ନାଁ ଶେଖର କୁମାର ଆମ ଖ୍ରୀଷ୍ଟିଆନ୍ ହସ୍ପିଟାଲ୍ ହଁ କମ୍ୟୁନିଟି ହେଲଥ୍ ସେଣ୍ଟର୍ ଆଣିଦେବେ ସାର୍ ହଁ ହଁ